ସ୍ବାସ୍ଥ୍ୟ ସେବା ପାଇବା ସ୍ଥାନରେ ଓଡ଼ିଶାରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯାହା ପାଖରେ ଅଧିକ ଟଙ୍କା ଥାଏ ସେ ଯାଇ ଆଗରେ ଡକ୍ଟରକୁ ଦେଖାଇ ଦେଇ ପାରେ ଗୋଟେ ଗରିବଟେ ଡ ଡାକ୍ତରଖାନ ଯିବା ଯିବାକୁ ବହୁତ କଷ୍ଟ ହୋଇଥାଏ କାହିଁକି ନା ଡକ୍ଟର ମାନେ କୁହନ୍ତି କି ପଇସା ଆଗେ ଦିଅ ତାପରେ ତୁମେ ସ୍ବାସ୍ଥ୍ୟ ଦେଖାଇବ ତାହା ଠିକ୍ ନୁହଁ ଗୋଟେ ଡକ୍ଟର ଯଦି ହୁଏ ଦ୍ୱିତୀୟ ଭଗବାନ ତେବେ ସେ ଏମିତି କହିବା କ'ଣ ଆବଶ୍ୟକ କି ଏବଂ ଅନ୍ଧ ବିଶ୍ବାସ ଭଳି କାର୍ଯ୍ୟ ମଧ୍ୟ ଡକ୍ଟରଖାନା ରେ କାମ ଦିଏ ଲୋକଙ୍କୁ ମେ ଓଡ଼ିଶାର ଲୋକମାନେ ଅନ୍ଧବିଶ୍ବାସ ଉପରେ ମଧ୍ୟ ଅଧିକ ବି ବିଶ୍ବାସ କରିଥାନ୍ତି ସେମାନେ ଡକ୍ଟରଖାନକୁ ଯିବା ପୂର୍ବରୁ ଆଗେ ଗୁଣି ଗାରେଡ଼ି ପାଖକୁ ମଧ୍ୟ ଯାଇ ଦେଖଉଛନ୍ତି ସେମାନେ ପଇସା ଗରିବ ହୋଇଥିବାରୁ ପଇସା ଖର୍ଚ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ତେଣୁ ମଅଙ୍ଗା ଘରେ ଡାକ୍ତରଖାନ କିମ୍ବା କ୍ଲିନିକ ଯିବାକୁ ସେମାନେ ପସନ୍ଦ କରନ୍ତି ନାହିଁ ଭାଷା ପ୍ରତିବନ୍ଧକ ଭେଦ ଭାବ ମଧ୍ୟ ସେଠାରେ ଦେଖାଦାଏ ଦେଖାଯାଏ ରାଜନୀତି ମଧ୍ୟ ଦେଖାଯାଏ ଯିଏ ରାଜନୀତିରେ ଯୋଗ ଦେଇଥାଏ ସେ ଆସି ଡକ୍ଟରଖାନରେ ଆଗ ଦେଖାଇଦିଏ କିନ୍ତୁ ଯେଉଁ ଜଣେ ଲୋକ ଧାଡ଼ି କରିଥାଏ ସେ ଶେଷରେ ଦେଖାଏ ଏଇଟା ହିଁ ବହୁତ ଅସୁବିଧା ହୁଏ